କୁକୁଡ଼ା ଚାଷରେ କୁକୁଡ଼ା ମାନଙ୍କୁ ଯେପରି ଭଲ ଭାବରେ ଯତ୍ନ ଦିଆଯାଏ ଏବଂ ସେମାନଙ୍କୁ ଯେପରି ର୍ଦୁବ୍ୟବହାର ନ କରାଯାଏ ସେଥିପାଇଁ ଅନେକ ପ୍ରକାର ପ୍ରଣାଳୀ ରହିଛି ଯଥା ସେମାନଙ୍କୁ ଠିକ୍ ଟାଇମରେ ଖାଇବାପାଇଁ ଦେବା ଏବଂ ସେମାନଙ୍କୁ ପଯ୍ୟାପ୍ତରେ ଖାଇବାପାଇଁ ଦେବା ଯଦ୍ୱାରା କୁକୁଡ଼ା ଭଲରେ ଖାଇ ମୋଟା ହେଇକି ସୁସ୍ଥ ରହିଥାନ୍ତି ଏବଂ ସେମାନଙ୍କୁ ଠିକ୍ ସମୟରେ ପାଣି ମଧ୍ୟ ଯୋଗାଇ ଦେବା ଏବଂ ସେମାନଙ୍କୁ ମାସକୁ ଥରେ ବା ସପ୍ତାହକୁ ଦୁଇ ସପ୍ତାହକୁ ଥରେ ସେମାନଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଯଦ୍ୱାରା ସେମାନେ ସୁସ୍ଥ ରହିଥାନ୍ତି ଏବଂ କୁକୁଡ଼ା ଦ୍ୱାରା ଅନେକ ପ୍ରକାର ରୋଗ ବ୍ୟାପିଥାଏ ଯଦ୍ୱାରା ଗୋଟିଏ କୁକୁଡ଼ାରୁ ଅନ୍ୟ କୁକୁଡ଼ାକୁ ବ୍ୟାପିଥାଏ ଏବଂ ସେ କୁକୁଡ଼ାକୁ ରୋଗ ହେବାଦ୍ୱାରା କୁକୁଡ଼ା ଅନେକ ପରିମାଣରେ ମରିଯାଆନ୍ତି ଏବଂ ତାହାପ୍ରତି ଧ୍ୟାନ ଦେବା ଦରକାର